ହଁ ମୁଁ ତ ଯାଉନି ସେବା କରୁଛି ତୁମ ବାପା ଖାଲି ଟିଙ୍ଗି ଟିଙ୍ଗି ଟିଙ୍ଗି ଟିଙ୍ଗି ହେଉଛନ୍ତି ଆଉ ଖାଇବାକୁ ପିଇବାକୁ ସବୁ ତ ବୁଝାବୁଝି ସବୁ କରିବି ଆଉ କରୁଚି ସବୁ ବାସନକୁସନ ମଜା ସବୁ କରିବି ଆଉ ବୁଢ଼ା ଟିକେ ଟିଙ୍ଗି ଟିଙ୍ଗି ଟିଙ୍ଗି ଟିଙ୍ଗି

ହଁ ଖାଇବା ପିଇବା ଔଷଧ ହ ଯିବି ଆଉ ରୋଷେଇବାସ ସଉଦା ପରିବା ହଉ ହଉ ହଉ କେତେବେଳକୁ ଯିବ କାଲି

ଆଉ କେଉଁଦିନ ଆସିବ

ଆଉ କାଲି ତିନିଦିନି ତାହେଲେ ରହିବାକୁ ପଡ଼ିବ ଅଧିକ ପିଲା ଯିବେନି ପିଲା ଯିବେନି ହଁ ହଉ ଶୀଘ୍ର ତାହେଲେ ଯିବେ ହେରି ରୋଷେଇବାସ କରିକି ଖାଇବା ପିଇବାକୁ ଦେବି ସବୁ କରିବି ଆଉ ବୁଢ଼ା ବୁଢ଼ୀର ଆଉ ହଁ ହଉ ତାହେଲେ କାଲି ଯାଇକି ସକାଳୁ ସନ୍ଧ୍ୟା ବେଳକୁ ଆଜି ପହଁଞ୍ଚି ଯାଉଛି ଆଉ ହଉ ରଖିଲି